ଆଜିର ଦୁନିଆରେ ଓଡ଼ିଆ ଭାଷା ଆମର ମାତୃଭାଷା ଏହା ପରିବର୍ତ୍ତେ ବକ୍ତାମାନେ ବିଭିନ୍ନ ହିନ୍ଦୀ ଭାଷା ଓ ଇଂରାଜୀ ଭାଷାରେ ବକ୍ତା ଦେଉଛନ୍ତି କିନ୍ତୁ ଓଡ଼ିଆର ଯେଉଁ ମୂର୍ଖ ଲୋକମାନେ ଏହାକୁ ବୁଝିପାରୁନାହାନ୍ତି ଏବଂ ସେମାନଙ୍କର ବକ୍ତାକୁ ସେମାନେ କୌଣସି କାର୍ଯ୍ୟରେ ଲଗାଇ ପାରୁନାହାନ୍ତି ତେଣୁ ଆମେ ଓଡ଼ିଆବାସୀ ହୋଇ ଓଡ଼ିଆ ଓଡ଼ିଆ ଭାଷାକୁ ଗର୍ବିତ କରିବା ଆମର କର୍ତ୍ତବ୍ୟ ହଁ ଯଦି ଓଡ଼ିଆ ଭାଷା ବାସି ଯଦି ଶିକ୍ଷିତମାନଙ୍କ ପାଖରେ ଇଂରାଜୀରେ ଇଂରାଜୀ ଭାଷାରେ କଥାବାର୍ତ୍ତା ହୁଅନ୍ତୁ ବା ହିନ୍ଦୀରେ ହୁଅନ୍ତୁ କିନ୍ତୁ ମୂର୍ଖଙ୍କ ସହିତ ଶୁଦ୍ଧ ଓଡ଼ିଆ ଭାଷାରେ ସେମାନଙ୍କୁ ଭାଷଣ ଦେଲେ ସମସ୍ତେ ବୁଝିପାରିବେ ଆଉ ସତର୍କତା ଅବଲମ୍ବନ କରିପାରିବେ ବୋଲି ମୋର ଆଶା ଆଉ ସେମାନଙ୍କୁ ଓଡ଼ିଆ ଭାଷାର ପୁରା ସାହିତ୍ୟିକ ଭାଷାରେ ଭାଷଣ ଦେବା ଉଚିତ୍ ନୁହେଁ କିନ୍ତୁ ଜାଗା ଦେଖି ଯେଉଁ ଜାଗାରେ ଅଶିକ୍ଷିତ ଲୋକମାନେ ଅଛନ୍ତି ସେମାନେ କେମିତି ବୁଝିବେ ସେଭଳି ଭାବରେ ଆମକୁ ଭାଷଣ ଦେଲେ ସେମାନେ ଜାଣିପାରିବେ ଆଉ ଯେଉଁ ଅଶିକ୍ଷିତ ଜାଗାରେ ଆମେ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଭାଷଣ ଦେଲେ ଆମର କିଛି ମହତ୍ୱ ରହିବ ନାହିଁ ତେଣୁ ଓଡ଼ିଶାର ବାସୀମାନେ ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା ଆଉ ଓଡ଼ିଆରେ ଓଡ଼ିଆ ଲିପିରେ ହିଁ ଲେଖିବା ଦ୍ୱାରା ଆମର ଉନ୍ନତି ହୋଇପାରିବ